ଆମର ସମ୍ପୃକ୍ତ ଥିବା କିଛି ମନୋରଞ୍ଜନ କାର୍ଯ୍ୟକଳାପ ତାଲିକାଗୁଡ଼ିକ ହେଉଛି ସଙ୍ଗୀତ ନୃତ୍ୟ ନାଟକ ଆମେ ସଙ୍ଗୀତ ଯଥା ସତ୍ତଃ ଟିଭିରେ ଦେଖିଥାଉ ନୃତ୍ୟ ମୋବାଇଲରେ ଦେଖିଥାଉ ନାଟକ ଆମର ଆମର ଏଇ ଗାଁ ମାଧ୍ୟମରେ ହେଇଥାଏ ନାଟକରେ ଯାଇ ଆମେ ସବୁ ଜିନିଷ କିଣିଥାଉ ନାଟରେ ଖାଇ ଖାଇବା କିଣୁ ଡ୍ରେସ୍ ସଜ ହେବା ପାଇଁ ଜିନିଷ ବହୁତ ଜିନିଷ ଆମେ ନାଟରୁ କିଣିଥାଉ